ପୂର୍ବରୁ ଚାଷ ବାସ କାର୍ଯ୍ୟରେ ସମସ୍ତେ ହଳ ଲଙ୍ଗଳ ବ୍ୟବହାର କରୁଥିଲେ ଆମଦାନୀ କମ୍ ହେଉଥିଲା ପ୍ରାୟ ଗୋଟେ ଏକର ଜମି ଚାଷ କଲେ ଚାଷରୁ ଆମେ ପ୍ରାୟ ବାର ବସ୍ତା ତେର ବସ୍ତା ଧାନ ଅମଳ କରୁଥିଲୁ କିନ୍ତୁ ବର୍ତ୍ତମାନ ଆଧୁନିକ ଟେକ୍ନୋଲୋଜି ଜରିଆରେ ପୂର୍ବରୁ ଯେଉଁ ଜିନିଷ ହଇରାଣ ହେଉଥିଲୁ ବର୍ତ୍ତମାନ କଳ ଲଙ୍ଗଳ ହଳ ଟ୍ରାକ୍ଟର ପାୱାର ଟିଲର ଆମର ଏଇସବୁ ଜିନିଷ ଦ୍ଵାରା ଆମେ ବହୁତ ଚଞ୍ଚଳ ଏବଂ କମ୍ ସମୟ ମଧ୍ୟରେ ସେସବୁ ଜିନିଷ ଆମେ ଧାନ ଚାଷ ଯେ କୌଣସି ଫଳ ଚାଷ ଆମେ କରିପାରୁଛୁ ଏବଂ ମ୍ୟାନ୍ ପାୱାର କମି ଯାଉଛି ଏଇ ସବୁ ଯନ୍ତ୍ରପାତିର ବ୍ୟବହାର ଫଳରେ ଲୋକର ଆବଶ୍ୟକ ବର୍ତ୍ତମାନ ଯୁଗରେ ଲୋକର ବହୁତ ଅଭାବ କିନ୍ତୁ ଏଇ ଯେଉଁ ଟେକ୍ନୋଲୋଜି ଉପରେ ଯେଉଁ ଆଧୁନିକ ଟେକ୍ନୋଲୋଜି ନିର୍ଭର ମାନେ ଆମେ ବ୍ୟବହାର କଲୁଣି ସେସବୁ ଜିନିଷରେ ବହୁତ ଉପକୃତ ହୋଇ ପାରୁଅଛୁ